ଆମ ସ୍କୁଲରେ ଇତିହାସ ପଢ଼ାଉଥିଲେ ଆମର ସ୍କୁଲରେ ପଢ଼ାଉଥିଲେ ଏବେ ବି ପଢ଼ାଉଛି ସେ ରାଜା ବିଷୟରେ ଆଜି ଆମେ କହିବା ରାଜାମାନେ ଆମକୁ ଆଗେ କେମିତି ଭଲ ରଖୁଥିଲେ ସମସ୍ତଙ୍କୁ ଭଲ ରଖୁଥିଲେ ଯାହାର ଯେଉଁଟା ଦରକାର ସେଟା ବି ଦେଉଥିଲେ ରାଜାମାନେ ଆଉ ଯେଉଁମାନେ ଖରାପ କାମ ଯଦି କିଏ କରିଛି ତାକୁ ଶାସ୍ତି ବି ସେମାନେ ଦେଲେ ଆର ଯିଏ ଭଲ କାମ କରିଲେ ତାକୁ ଭଲ ସୁନା ମୁୁଦ୍ରା ଯାହାକୁ କୁହାଯାଏ ତାହା ସେଟା ବି ଦେଲେ ସେମାନେ ଆଗରୁ ରାଜାମାନେ ସେଇ ରାଜାମାନଙ୍କ ଏବେ ଆଗେ ରାଜା ଆଉ ଗୋଟେ ରାଜାକୁ ଦେଖିଲେ କେମିତି ସମ୍ମାନ କରିବା କଥା ସେମାନେ ସେମିତି ସମ୍ମାନ କରୁଥିଲେ ଯେଉଁ ରାଜାକୁ ଦେଖିଲେ ସମ୍ମାନ କରୁଥିଲେ ଆଉ ଯେଉଁ ରାଜା ଖରାପ ବି ଥିଲେ ତାଙ୍କ ଦଣ୍ଡ ବି ମିଳିଲେ ରାଜାମାନେ ବହୁତ ଭଲ ଥିଲେ ଆଗେ ଯେମିତି ରାଜାମାନେ ଯେମିତିକି ଶାହାଜାହାନ ଶାହାଜାହାନ ମମତାଜ ପାଇଁ ତାଜମହଲ କରିଥିଲେ ଆଗର ରାଜାମାନେ ଶାହାଜାହାନ ମମତାଜ ପାଇଁ ତାଜମହଲ କରୁଥିଲେ ତାଜମହଲ କରିକି ସେ ସମସ୍ତଙ୍କୁ ଇଏମ୍ ବି କଲାର୍ ମମତାଜ ପାଇଁ ଏ ତାଜମହଲ ବି କରିଦେଲେ ସେ ଆଗରୁ ରାଜା ରାଜାମାନେ ଆଗେ କେତେ ଯୁଦ୍ଧ ବି କରିଛି ରାଜାମାନେ ଆମର ଇତିହାସ ଯୋଗୁଁ ଆମେ ଜାଣିପାରିଲି ଆମେ ତ ଆଗରୁ ଜାଣିନଥିଲି ହେଲେ ଆମେ ସ୍କୁଲରେ ଯାଇକି ଇତିହାସ ଯୋଗୁଁ ଇତିହାସ ପଢ଼ିକି ଇତିହାସ ଯୋଗୁଁ ଆମେ ଜାଣିପାରିଲି ରାଜା ବିଷୟରେ ରାଜାମାନେ କେତେ କାହାକୁ କେମିତି ରଖିଥିଲେ କାହାକୁ ଭଲ ରଖୁଥିଲେ ଗ୍ରାମ ରାଜାମାନେ ରାଜ୍ୟର ସମସ୍ତଙ୍କୁ ରଖୁଥିଲେ ଭଲ ରଖୁଥିଲେ କାହାକୁ କଷ୍ଟ ନ ଦେଉଥିଲେ ସବୁ ରାଜାମାନେ ରାଜ୍ୟ ରାଜ୍ୟର ସମସ୍ତଙ୍କୁ ଭଲ ରଖିବା ପାଇଁ ଚିନ୍ତା କରୁଥିଲେ ରାଜାର ଆଉ ଚିନ୍ତା ଗୋଟେ ଅଲଗା ଧରଣା ଥିଲା ରାଜାମାନେ ଏମିତି ଥିଲେ ଯେମିତିକି ଆକବର ବିରବଲ ଶାହାଜାହାନ କୁଦବୁଦିନ ଆଇ ଆଇବନ୍ ରାଜା ଯେମିତି ଥିଲେ ସେଇ ରାଜାମାନେ ବି ସମସ୍ତଙ୍କୁ ଭଲ ରଖୁଥିଲେ ରାଜା ବିଷୟରେ ଆମେ ଜାଣିପାରିଲି ସ୍କୁଲ ଯାଇକି ଆଗରୁ ଏବେ ବି ପଢ଼ାଉଛିି ସ୍କୁଲରେ ଇତିହାସ ଯୋଗୁଁ ସବୁ ରାଜାଙ୍କର ନାଁ ଆମେ ସବୁ ଜାଣିପାରିଲି ରାଜା ଆଗେ ରାଜାମାନେ ଯୁଦ୍ଧ ବି କରୁଥିଲେ କେତେ ଯୁଦ୍ଧ କରିଲେ ସମସ୍ତଙ୍କୁ ଭଲ ପାଏ ରାଜା ଯୁଦ୍ଧ ବି କରୁଥିଲେ ରାଜ୍ୟ ପାଇଁ ଯୁଦ୍ଧ ବି କରିକି ଲଡ଼ି ଯାଇଥିଲେ ରାଜାମାନେ ସେଇ ରାଜାମାନେ ଆଜି ଯେହେତୁ ଆମ ଭିତରେ ନାହିଁ ହେଲେ ବି ସେ ରାଜାଙ୍କ କାର୍ଯ୍ୟ କାର୍ଯ୍ୟ ସବୁ ଆମ ଭିତରେ ଏବେ ବି ଅଛି ଏବେ ବି ସେ ରାଜାମାନଙ୍କର କାର୍ଯ୍ୟକ୍ରମ ସବୁ ଆମ ଭିତରେ ଅଛି ରାଜା ପାଇଁ ଆମେ ରାଜା ଆମ ପାଇଁ କ'ଣ କରିଥିଲେ କ'ଣ ନା କରିଥିଲେ ସବୁ ଆମ ଭିତରେ ଏବେ ବି ଅଛି ଆମେ ସ୍କୁଲ ଯାଇକି ସବୁ ରାଜା ବିଷୟରେ ଜାଣିପାରିଲି ଯେ ରାଜାମାନେ ଆଗେ କେମିତି ଥିଲେ